ଗୁଟେ ନୂଆ ବ୍ୟବସାୟଟେ ଯେତେବେଳେ ଆରମ୍ଭ କର୍ବେ ବା କର୍ବା ଲାଗି ସ୍ଥିର କର୍ବେ ପ୍ରଥମରେ ଚିନ୍ତା କର୍ବାକେ ପଡ଼୍ବା ଯେ ମୁଇଁ କେନ୍ ବିଜ୍ନେସ୍ଟା କଲେ ମୁଇଁ ଲାଭବାନ୍ ହେଇପାରିବି ଆର୍ ସେ ବିଜ୍ନେସ୍ରେ ମୋତେ କେତେ ଟଙ୍କା ଲାଗ୍ବା ବିଜ୍ନେସ୍ ଅନୁଯାୟୀ ପଇସାଟା ଲାଗ୍ସି ମୋତେ କେତେ ପଇସା ଲାଗ୍ବା ଆର୍ ମୁଁ କେନୁ କଞ୍ଚାମାଲ୍ ଆନିକିରି ଜିନିଷ ତିଆରିମି ଆରୁ ଲୁକ୍ ମାନଙ୍କୁ ବିକିମି ଧର ଗୁଟେ ବିଜ୍ନେସ୍ଟେ ଜନେ କଲା ଲକ୍ଷେଟଙ୍କାରେ ବିଜ୍ନେସ୍ କଲା କଞ୍ଚାମାଲ୍ ବି କେନୁ ସେ ଯୋଗାଡ଼ ଯନ୍ତ୍ର କରିକିରି ଆନ୍ଲା ହଁ ଆର୍ କଞ୍ଚାମାଲ୍ ଆନିକିରି ଜିନିଷ୍ ଟା ଯୋଗାଡ଼ ଯନ୍ତ୍ର କରି ଦେଇ ସାରିଲା ପରେ ବିକ୍ବା କେନ୍ତା ତ ସେଥିର୍ ଲାଗି ବିଜ୍ଞାପନ୍ ମାନେ ଦରକାର୍ ଅଛି ବିଜ୍ଞାପନ୍ ବୋଇଲେ ଲୁକ୍ମାନେ କେନ୍ତି କରି ଜାନ୍ବେ ଯେ ସେ ଜିନ୍ଷଟା ସେନେ ମିଲ୍ସି ବୋଲିକିରି ସେଥିର୍ ଲାଗି ପେପର୍ରେ ହଉ ଟିଭିରେ ହଉ କି କାଗଜ କଲମରେ ଛାପିକିରି ହଉ ଲୁକ୍ମାନଙ୍କୁ ପ୍ରଚାର୍ କର୍ବା କେ ପଡ଼୍ବା ଯେ ସେଇଟା ସେ ଜାଗାରେ ସେ ଜିନିଷ୍ଟା ମିଲ୍ସି ଭଲ୍ ଜିନ୍ଷଟା ମିଲ୍ସି ବୋଲେ ଯାଇକରି ବିଜ୍ନେସ୍ଟା ଚଲ୍ବା